ଆଜ୍ଞା କୁହନ୍ତୁ ସାର୍ ଓହୋ ଆପଣଙ୍କର କେଉଁଠୁ କହୁଛନ୍ତି କହିଲେ ଆଚ୍ଛା ଓହୋ ମୁଁ ଥରେ ସେ ଯାଇକି ଆପଣଙ୍କ କାମ କରିକି ଆସିଥିଲି ତ ପାଇପ୍ କାମ ଆଜ୍ଞା ଆଚ୍ଛା ଆପଣଙ୍କର ଘର କେତେଟା ଜାଗାରେ ଫାଟିଛି ପାଣି କ'ଣ କହୁଛନ୍ତି କେଉଁଦିନ କାମ ହେବ ନା କ'ଣ କହୁନାହାନ୍ତି ଆପଣ ମରାମତି କଲେ ହେବ ଯେ କିନ୍ତୁ ମରାମତି ନ କରିକି ନୂଆ ପାଇପ୍ ଲଗାଇ ଦେଲେ ଚଳିବ ମରାମତି ବି ହୋଇପାରିବ ମରାମତି କଲେ କ'ଣ ପୁଣି ସେକେଣ୍ଡ ଥର ବି ତାକୁ ଦ୍ୱିତୀୟ ଥର ଖରାପ ହୋଇପାରୁଛି ସେଇଟା ପୁଣି ସେଇଟା ନଷ୍ଟ ହୋଇ ଯାଉଛି ପୁଣି ଆପଣ ସେଥିପାଇଁ ଆପଣ ଗୋଟେ କାମ କରନ୍ତୁ ମରାମତି କରିଦେଲେ ଚଳିବ ଆଉ କ'ଣ କେଉଁଦିନ କହୁନାହାନ୍ତି ଯିବାକୁ ପଡ଼ିବ ହେଉ ଠିକ୍ଅଛି ଆପଣ କୁହନ୍ତୁ ମୁଁ ତ ଏବେ ଚାରି ପାଞ୍ଚଦିନ ଯାଏ ଫ୍ରି ନାହିଁ ଆପଣ ପାଞ୍ଚଦିନ ପରେ ଗଲେ ଚଳିବ ଠିକ୍ଅଛି ତାହେଲେ ମୁଁ ଯିବି ଆପଣ ଗୋଟେ କାମ କରନ୍ତୁ ଯାଇକି ମୁଁ ସେଠି ଦେଖିବି ଆପଣଙ୍କର କ'ଣ କ'ଣ ହୋଇଛି ତା'ପରେ ଲିଷ୍ଟ କରି ଜିନିଷ ଆପଣ ଆଣିବେ କି ମୁଁ ଆଣିବି ହେଉ ମୁଁ ଗଲେ ଦେଖିଲେ ସିନା ଯାହା କରିବି ଆପଣ ଗୋଟେ କାମ କରନ୍ତୁ ମୁଁ ଆପଣ ରବିବାର ଦିନ ଅଛନ୍ତି ତ ଘରେ ତାହେଲେ ମୁଁ ରବିବାର ଦିନଯିବି ଗଲାପରେ ଦେଖି ଦେବା କେଉଁ କେଉଁ ଜାଗାରେ ପାଣି ଲିକେଜ୍ ହେଉଛି ଆଉ ଦେଖିକରି ସେହି ଅନୁସାରେ ମୁଁ ଲିଷ୍ଟ କରିଦେବି କରିକି ଯଦି ଆପଣ ଜିନିଷ ନ ଆଣିବେ ମୁଁ ଯଦି ଆଣିବି କିଛି ପଇସା ଆଡ଼ଭାନ୍ସ ଦେଇ ଦେବେ ହେଉ ଠିକ୍ଅଛି ଆପଣ ମୁଁ ଦେଖିବି କେତେ କ'ଣ ହେଉଛି ବିଲ୍ ଯାହାହେବ ମୁଁ ଆପଣଙ୍କୁ ପଠାଇ ଦେବି ଆଉ ପଠାଇ ଦେଲା ପରେ ଆପଣ ସେହି ଅନୁସାରେ ପଇସା ଦେବେ ମୁଁ ଜିନିଷ ନେଇକି ମରାମତି କରିବି ଆଉ ପାଞ୍ଚ ଛଅ ଦିନ ପରେ ମରାମତି କଲେ ଚଳିବ ତ ସାର୍ ହଁ ନାହିଁ ତାହେଲେ ନହେଲେ ଆଉ ଟିକିଏ କାମ କରୁନାହାନ୍ତି ମୁଁ ତ ରବିବାର ଦିନ ଜିନିଷପତ୍ର କିଣିବି ତା'ପରେ ମୋର ଏଇନେ ଚାରି ପାଞ୍ଚ ଦିନ କାମ ଅଛି ମୁଁ ଯାଇ ପାରିବିନି ଆପଣ ଗୋଟେ କାମ କରନ୍ତୁ ମୁଁ ବୁଧବାର ଗୁରୁବାର ଆଡ଼କୁ ଆପଣଙ୍କ କାମଟା କରିଦେଲେ ହେବନି ହେଉ ଠିକ୍ଅଛି ଆପଣ ଯାଇକି ମୁଁ ବୁଧବାର ଗୁରବାର ଯେଉଁ ଯେଉଁ ଜାଗାରେ ପାଣି ପାଇପ୍ ଫାଟିଛି କିମ୍ବା ସେ ଲିକେଜ୍ ହେଉଛି ମୁଁ ଦେଖିକି ସେଗୁଡ଼ା ସବୁ ମରାମତି କରିଦେବି ଆଉ ହେଉ ଠିକ୍ଅଛି ମୁଁ ଯାଇକି ମୁଁ ଯଦି ନ ଯାଇପାରିବି ତାହେଲେ ଗୋଟେ ପିଲା ପଠାଇ ଦେବି ଆପଣ ସେ ପିଲାକୁ ଦେଇ ଦେବେ ଆଉ ହଁ ନମ୍ବର ଦେଇ ଦେଇ ଥିବି ସେ ଗଲେ ଆପଣଙ୍କୁ କଲ୍ କରିବ ତା'ପରେ ଆପଣ ତା ହାତରେ ପଇସା ଦେଇ ଦେଇ ଥିବେ ସେ ବି ଯାଇକି ଆମର ପିଲା ସେ ଭଲ କାମ କରେ ସିଏ ବି ଯାଇକି ଦେଖି ଦେବ ଯେ କେଉଁଠି କ'ଣ ହୋଇଛି ହେଉ ଠିକ୍ଅଛି